ହ୍ୟାଲୋ ହଁ ହଁ ଗୋଷ୍ଠୀ ଲୋକଙ୍କୁ ପଚାରିକି ଡାକିଡୁକି ନେଇକି କାଲି ମିଟିଙ୍ଗ୍ ଗୋଟିଏ କରିବା ନହେଲେ ପଚାରିଲେ ଗୋଷ୍ଠୀ ବାଲାଙ୍କୁ ପଚାରିଲେ ଜଣା ପଡ଼ିବ ନା କ'ଣ ହେଇଛି ଘଟଣା କ'ଣ ନାହିଁ ପଚାରିକି ଯାହା ଗୋଟିଏ ବୁଝିବେ ପଚାର ଗ୍ରୁପରେ ବସିବ ମିଟିଂ କରିବ ଗୋଟିଏ କରିବ ସମସ୍ତଙ୍କୁ ଡାକିବ ଡାକିଲେ ବସିକି କଥାବାର୍ତ୍ତା ସବୁ ହଁ ହେଉ ବୁଝିବା ବୁଝାବୁଝି କରି ହେଉ ଗୋଟିଏ ଟାଇମ୍ ବାହାର କରିକି କାଲିଆଡ଼ିକୁ ସମସ୍ତଙ୍କୁ ଡାକିକି ବସିବା ଆଉ ଗଛ ତ ଥୁଆ ହୋଇଛି ସବୁ ତକ ଆଉ ମୁଁ ସମସ୍ତଙ୍କଠାରୁ ଫୋନ୍ କରିକି ବୁଝିଦେବି କେତେ ବେଳକୁ କଣ ସବୁ ଅଛନ୍ତି ଫ୍ରି

ହଁ ବୁଝାବୁଝି ସେ ଅଛନ୍ତି କେତେ ଜଣ କି ନାହାଁନ୍ତି ବୁଝା ବୁଝି କରି କି ସମସ୍ତଙ୍କୁ ଡାକିକି ମନ୍ଦିର କାମକୁ ଲୋକ ତ କାମ କରୁଛନ୍ତି ହବ ଆଉ କେତେ ଦିନ ଲୋକ ତ କାମ କରୁଛନ୍ତି ନା ଦେଖ ଖରା ଟା ହେଉଛି ନା ଖରାଟା ହେଉଛି ଲୋକ ମାନେ ଏଇନା ଟିକେ ବନ୍ଦ ଅଛନ୍ତି ପୁଣି ହଁ କାମଟା ଚାଲିଛି ବର୍ଷା ଟିକେ ଥରେ ଦୁଇ ଥର ହୋଇଗଲେ ଲୋକମାନେ କ'ଣ କହିଲେ ପାଣିଟା ନାହିଁ ପରା ସବୁ ବନ୍ଦ ହୋଇଛି ଖରା ଅଧିକକୁ ଆଉ ଅଧିକ ଅଧିକ ଲୋକ ଟିକେ ଆଣି ଦେବା ପାଣି ହେଲେ ହଁ ସେ'ଠେ ପାଣି ନାହିଁ ବୋଲି ମୁଁ ମନା କରିଥିଲି କାମ କରନି ବୋଲି ଆଉ ସେ ହଁ ହେଉ କହି ଦେବି ଆଉ ସମସ୍ତଙ୍କୁ ଯେ ସେଇ ଏକା ଥରକେ ବହୁତ ଲୋକ ଆଣିଦେଲେ କାମଟା ସରିଯିବ ମନ୍ଦିର କାମଟା ସରିଯିବ ଆଉ ଏକାଥରକେ ହଁ ହେଉ ତା'ହେଲେ ଠିକ୍ ଅଛି